ହ୍ୟାଲୋ ହଁ ରାୟଗଡ଼ା ସବ୍ ଷ୍ଟେସନ୍ ଅଫିସ୍ରୁ କହୁଥିଲେ କି ଓହୋ କିଏ ଅଛନ୍ତି କି ଆଜ୍ଞା ଏବେ ଫ୍ୟୁଜ୍ ପକେଇବାକୁ ଆମ ଘରେ ଫ୍ୟୁଜ୍ ପଳେଇଛି ଲାଇଟ୍ ବି ଲାଗୁନାହିଁ ମୁଁ ଏଇଠି ରାୟଗଡ଼ାରୁ କହୁଥିଲି ଆମର ପାଣି ଟାଙ୍କି ଲାଇନ୍ ଜାଣିଛନ୍ତି କି ରାଣୀଗଡ଼ା ଫାର୍ମ୍ ରାଣୀଗଡ଼ା ଫାର୍ମ୍ ଆମର ଆପଣ ଏଇଠି ଆମର ବଂଶୀ କ୍ରିଷ୍ଣା ଲାଇନ୍କୁ ଆସିବେ ଫଙ୍କସନ୍ ହଲ୍ ଅଛି ସେଇଟା ଆମର ଛଅ ନମ୍ବର୍ ଲାଇନ୍ ରହୁଛି ହେଲା ସେଇଠୁ ଗୋଟେ ଆସିବେ ଦୁଇଶହ ମିଟର୍ ସିଧା ଆସିବେ ସିଧା ଆସିଲା ପରେ ଗୋଟେ ପଚାଶ ମିଟର୍ ପରେ ରାଇଟ୍ ରାଇଟ୍ ସାଇଡ଼୍ ଗଳି ଅଛି ବୁଝିଲେ ହଁ ହଁ ହଁ ହଁ ସେ ମାଙ୍କଡ଼ ଧରିଲା ମାଙ୍କଡ଼ ଧରିଲା ଆପଣ ଲେଫ୍ଟ୍ ସାଇଡ଼୍ ପଡ଼ିବ ରାଇଟ୍ ସାଇଡ଼୍ରେ ଆମର ପଡ଼ିବ ପାଣି ଟାଙ୍କି ଲାଇନ୍ ହେଲା ପାଣି ଟାଙ୍କି ଲାଇନ୍ ହଁ ହଁ କୁହନ୍ତୁ ପ୍ରୋବଲେମ୍ ହେଲେ ଫ୍ୟୁଜ୍ ବାଲା ଫ୍ୟୁଜ୍ ବାଲାକୁ ସେ ବଲ୍ ହେଲେ ବି ଯେଉଁଟା ଲାଇନ୍ ଗଲେ ବି ଚାଲିବ ସେଇଟା ବି ଚାଲୁନି ସେ ପ୍ଲଗ୍ରୁ କି କ'ଣ ହେଲା ଖରାପ ହେଇଗଲା ହେଲା ଘରେ ତ ଇନ୍ଭର୍ଟର୍ ନାହିଁ ଇନ୍ଭର୍ଟର୍ ଥିଲେ ହେଲେ କେତେ ଘଣ୍ଟା ଚାଲିଥାନ୍ତା ରୋଷେଇ ବାସ ହେଇନି ହେଲା ସେ ଆମର କରେଣ୍ଟ୍ରେ ଏକା ଚାଲିବ ସେଇ ହିଟର୍ ସେଇଟାରେ ରୋଷେଇ ବାସ ହେଉଛି ଗ୍ୟାସ୍ ହେଲେ ନାଇଁ ଘରେ କାଠ ଚୁଲି ତ ବନ୍ଦ କାଠର ଅଭାବ ହେଲା ହଁ ମୁଁ ହ୍ୱାଟ୍ସଅପ୍ କରିଦେବି ଆପଣ ସେଇ ଲୋକେସନ୍ ସେଠିକି ପଳେଇ ଆଇବେ ହଉ ହଉ ଠିକ୍ ଅଛି ଯେ ହେଲେ କେତେଟା ବେଳକୁ ଆସିବ କେତେଟା ବେଳକୁ କି କଥା ଆଜ୍ଞା ସଖାଳେ ବୋଲିକି କହିଲେ ଏବେ ରୋଷେଇ କେମିତି ହେବ ବାହାରେ ଏକା ଖାଇକି ଚଳିବାର ଅଛି ନା କ'ଣ ଆଜ୍ଞା ରାତି ଯାକ ତ ମଶା ଦେଖୁଛ ଖରା ଦିନଟା ଏମିତି ଗରମରେ ହେଲା ଆଉ ମୁଁ ଲେଖିକି ଦେଇ ଦେବି ଆଜ୍ଞା ଏବେ ସାଙ୍ଗେ ସାଙ୍ଗେ ଏବେ ଫୋନ୍ କଲି ହେଲା ଆଜ୍ଞା ଲୋକମାନଙ୍କର ସୁବିଧା ଅସୁବିଧାରେ ନ ଛିଡ଼ା ହେଲେ ଆଉ କିମିତି ହବ ଆପଣଙ୍କର ଏମରଜେନ୍ସି୍ ପାଇଁ ତ ହଁ ଟ୍ରାଏ କରନ୍ତୁ ଚିହ୍ନାପରିଚୟ ଲୋକ ଆଜ୍ଞା କ'ଣ ଇଆଡ଼େ ସିଆଡ଼େ ନେବେ ନହେଲେ ଆସିବେ କରିଦେବେ ଆଉ ନା ନା ନାଇଁ ଯିଏ କରୁଛି ଏମିତି କୁହନ୍ତୁ ନାଇଁ ଆପଣ ନହେଲେ ଆସନ୍ତୁ ଆଜ୍ଞା ଆ ହ ହଉ ହଉ ରଖିଲି ଆଜ୍ଞା ଆପଣଙ୍କର ଅପେକ୍ଷାରେ ଆଁ ଅ ହଉ ଧନ୍ୟବାଦ ଆଜ୍ଞା